ମୁଁ ମତରେ ସାମାଜିକ ନୈତିକ ପ୍ରସଙ୍ଗରେ ଯେଉଁ ଆମର ହିଂସା ପରାୟଣ ହେଉଛି ମାନେ ଆମେ କହୁଛୁ ସିଏ ହିନ୍ଦୁ ମୁସଲମାନ ଆମେ ଇଏ କାଇଁ ଆମଠାରୁ ମାନେ ପରିବା ନବା ଆମେ ଓଡ଼ିଆ ଆମେ ଓଡ଼ିଆରେ ସେ ଜିନିଷ ରହିବା ଦରକାର କିଛି ନାହିଁ ତ ସେ ଜିନିଷର ପ୍ରଭାବ ବହୁତ ଆସୁଛି ସାମାଜିକ ଉପରେ ହଉ କି ଆମର ଚାଲିଚଳଣି ଇଏରେ ବହୁତ ପ୍ରଭାବ ପଡ଼ୁଛି ସେ ଜିନିଷ ଯେମିତି ଆମର ନ ହବା ଦରକାର ଆମର ବଜାର ଉପରେ ବି ଇଫେକ୍ଟ ପଡ଼ୁଛି ମାନେ ପ୍ରଭାବ ପଡ଼ୁଛି ମାନେ ହିଂସା ମିଁସା ହବାଠୁ ମାନେ ସିଏ କହୁଛନ୍ତି ମାନେ ହିଂସା ମାନେ ବନ୍ଧୁତ୍ୱ ସୃଷ୍ଟି ହେଉନହିଁ ବନ୍ଧୁତ୍ୱ ହେଲେ ହିଁ ମାନେ ଆମେ ଆମେ ଏଇନା ଧର ମନେକର ଆମର ଏ ଜାଗାରେ ପ୍ରୋବ୍ଲେମ୍ ହେଲା ଆମେ ମୁସଲମାନ ପରିବାରରେ ବଢ଼ିଲୁ ତ ସେ ତାଙ୍କ ସାଙ୍ଗରେ ବନ୍ଧୁତା ଥିଲେ ହିଁ ସେମାନେ ଆମକୁ ସେତିକି ସମାଜରେ ଜାଗା ଦେଇପାରିବେ ତ ଆମେ ଯଦି ତାଙ୍କୁ ହିଂସା କରିଥିବା ତ ସେଇ ଜିନିଷ ଆମେ ତାଙ୍କ ଚଳିପାରିବନି ସେ ଜିନିଷଠାରୁ ଆମକୁ ଦୂରେଇ ରହିବାକୁ ପଡ଼ିବ ଏତେ କିଛି ମାନେ ହିଂସା ପରାୟଣ କିଛି ହବା ଦରକାର ନହିଁ ବନ୍ଧୁତାର ସାଙ୍ଗରେ ଆମକୁ ଆଗେଇ ନବାକୁ ପଡ଼ିବ ସମସ୍ତେ ସମାନ ଯେମିତି ହେବେ ଆମେ ସେ ଜିନିଷ ଧ୍ୟାନ ଦେବା ଦରକାର